ବ୍ୟାଙ୍କ୍ରେ କୌଣସି ଅସୁବିଧା ହେଲେ ଆପଣ କାହାକୁ ଅଭିଯୋଗ କରନ୍ତି ବ୍ୟାଙ୍କ୍ କର୍ମଚାରୀଙ୍କ ସହ ଏହି ବିଷୟରେ ଏକ କିପରି ସହାୟତା ମିଳେ ଏଥିରେ ଆପଣଙ୍କର ଅଭିଜ୍ଞତା କିପରି ଆପଣଙ୍କୁ ଦରକାର ଅନୁସାରେ ସାହାଯ୍ୟ ମିଳେ କି ବ୍ୟାଙ୍କ୍ରେ କୌଣସି ଅସୁବିଧା ହେଲେ ଆପଣ କାହାକୁ ଅଭିଯୋଗ କରନ୍ତି ବ୍ୟାଙ୍କ୍ କର୍ମଚାରୀଙ୍କ ସହ ଏହି ବିଷୟରେ କିପରି ସହାୟତା ମିଳେ ଏଥିରେ ଆପଣଙ୍କର ଅଭିଜ୍ଞତା କିପରି ଆପଣଙ୍କୁ ଦରକାର ଅନୁସାରେ ସାହାଯ୍ୟ ମିିଳେ କି